ହଁ ଏମିତି ବି ମଧ୍ୟ କେତେ ଦିନ ଅଛି ଯେତେବେଳେ ମୁଁ ଚିତ୍ର ଆଙ୍କିବାକୁ ଚାହେଁନି କାରଣ ଚିତ୍ର ଆଙ୍କିବାକୁ ଆପଣ ଥରେ ବସିଯିବେ ମାନେ ଆପଣ ଓ ଆପଣଙ୍କ ମାଇଣ୍ଡଟା ମାନେ କ'ଣ ସେଇଟି ପୁରା କଂସେଣ୍ଟରେସନ ଦବାକୁ ପଡ଼ିବ କାରଣ ଆପଣ ଯଦି ଆପଣ ମାଇଣ୍ଡଟା ଏପଟ ସେପଟ କରୁଥିବ ତ ସେ ଚିତ୍ରାଙ୍କନ କେବେ ବି ଭଲ ହବନି ଚିତ୍ରାଙ୍କନ ଏକ ଭଲ କାମ ଆପଣ ଯେତେବେଳେ ଫ୍ରି ଟାଇମ ବି ମାନେ ରହୁଥିବେ ସେତେବେଳେ କିଛି ମାନେ କାମ କିଛି ନ ଥିବ କି ପଢ଼ିବା ପାଇଁ ଚାହୁଁ ନାହାଁନ୍ତି ଆପଣ ସେତେବେଳେ ଫାଙ୍କାରେ ବସି ଚିତ୍ରାଙ୍କନ ଭଲ ସେ ବି କରିପାରିବେ ଚିତ୍ରାଙ୍କନ ବେଳେବେଳେ ମୁଁ ଚାହେଁନି କରିବା ପାଇଁ କାରଣ ସେଇଟା ଥରେ ବସିଲା ମାନେ ତାପରେ ଉଠିଲା ବେଳକୁ ଆପଣଙ୍କର ଅଣ୍ଟା ବି ମଧ୍ୟ ବହୁତ ପେନ୍ ହୁଏ ଜଣ ଜଣଙ୍କର ଯେଉଁ ଥାଏ ଅଣ୍ଟା ପ୍ରୋବ୍ଲେମ ଆଉ ଜଣ ଜଣଙ୍କର ହାତ ବି ମଧ୍ୟ ପେନ୍ ହୁଏ ତ ଚିତ୍ରାଙ୍କନ ଆପଣ ଯେତେବେଳେ କରିବେ ଆପଣ ସେତେବେଳେ ଫାଙ୍କା ନ ଥିବେ ଯେତେବେଳେ କିଛି କାମଧନ୍ଦା ନଥିବ ସେତିକିବେଳେ ଆପଣ ଚିତ୍ରାଙ୍କନ କଲେ ସେତେବେଳେ ମୁଣ୍ଡଟା ଆପଣଙ୍କର ପୁରା ରହିବ ଚିତ୍ରାଙ୍କନ ଉପରେ ତ ସେ ଚିତ୍ରାଙ୍କନ ବହୁତ ମଧ୍ୟ ସୁନ୍ଦର ହେଇଥିବ ଆଉ ଏବଂ ଆପଣ ଯଦି ଚିତ୍ରାଙ୍କନ ସମୟରେ ଆପଣ ସେଇଠି ମୁଣ୍ଡଟା ଆପଣ ନ ରଖିବେ ସେ ଚିତ୍ରାଙ୍କନ ଆପଣ ଯେତେ ଭଲ ଭାବେ କଲେ ଯେତେ ସମୟ ଧରି କଲେ କେବେବି ଭଲ ହବନି ଏବଂ ଦୈନନ୍ଦିନ ଜୀବନରେ ମୁଁ ଅନ୍ୟାନ୍ୟ କାମ ସହିତ ଏହି ଚିତ୍ରାଙ୍କନ କରିବା ପାଇଁ ସଂତୁଳନା କରିଛି କାରଣ ଏଇ ଏଇ ମୋର ଗୋଟେ କଳାକାର ଯେହେତୁ ଅଛି ତ ତାକୁ ମୁଁ ଦେଖାଇବା ପାଇଁ ଚାହେଁ ମଧ୍ୟ ମୁଁ ଦେଖାଇଛି ବହୁତ ମଧ୍ୟ କମପିଟିସନ ହୁଏ ତ ସେଇଠି ମୁଁ ଯାଇକି ପିଲାଙ୍କୁ ଶିଖାଇଛି ମଧ୍ୟ ଏବଂ ନିଜେ ବି କରିଛି ଏବଂ ମୁଁ ଘରେ ବି ମୁଁ ମଧ୍ୟ ଏଇ ଫୁ ଫାଙ୍କା ଟାଇମରେ ଥିଲା ସମୟରେ ମୁଁ ବହୁତ ଚିତ୍ରାଙ୍କନ କରି ମୋ କାନ୍ଥସାରା ବି ମୁଁ ଲଗାଇଛି ଏବଂ ଏଇ ଚିତ୍ରାଙ୍କନ ମୁଁ କରି ବହୁତ ସ୍ବର୍ଣ୍ଣ ମୁଦ୍ରା ବି ଆଣି ପାରିଛି ତ ଚିତ୍ରାଙ୍କନ ଏକ ଭଲ କର୍ମ